ଗ୍ରାମୀଣ ସମୁଦାୟରେ ଖେଳ ଖେଳିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଖେଳ ଖେଳିବାର ଦକ୍ଷତା ବୃଦ୍ଧି ହୋଇଥାଏ ତା ସହିତ ମାନସିକ ଓ ଶାରୀରିକ ଦକ୍ଷତା ମଧ୍ୟ ବୃଦ୍ଧି ହୋଇଥାଏ ଗାଁମାନଙ୍କରେ ବିଭିନ୍ନ ଟିମ୍ ତିଆରି କରି ଅନ୍ୟ ଗ୍ରାମକୁ ଖେଳିବାକୁ ଯାଆନ୍ତି ଯଦ୍ୱାରା ବିଭିନ୍ନ ପୁରସ୍କାର ଜିତିଥାନ୍ତି ଯଦ୍ୱାରା ତାଙ୍କର ମନୋବଳ ବଢ଼ିଥାଏ ସମସ୍ତ ଗ୍ରାମର ପିଲାମାନେ ଏକା ସାଙ୍ଗରେ ଖେଳିଲା ବେଳେ ତାଙ୍କର ମଧ୍ୟରେ ଭାଇଚାରା ବଢ଼ିଥାଏ ଗାଁ ରେ କୌଣସି ଅସୁବିଧା ହେଲେ ସମସ୍ତେ ଏକା ସାଙ୍ଗରେ ମିଳିମିଶି କାମ କରନ୍ତି